ମାଛ ଧରିବା ପାଇଁ ସାଧାରଣତଃ କାଠ ଡଙ୍ଗା ବ୍ୟବହାର କରାଯାଏ ବଡ଼ ବଡ଼ ସମୁଦ୍ରରେ ସେମାନେ ଜାହାଜ ବ୍ୟବହାର କରିଥାନ୍ତି ମାଛ ଧରିବା ପାଇଁ କିନ୍ତୁ ଛୋଟ ଛୋଟ ନଦୀରେ ପ୍ରାୟତଃ ଫିଙ୍ଗା ଜାଲରେ ଧରାଯାଏ ମାଛ କିମ୍ବା ଗଭୀର ନଦୀ ଭିତରକୁ ଯିବା ପାଇଁ ହେଲେ ଲୋକ କାଠ ଡଙ୍ଗାର ବ୍ୟବହାର କରିଥାନ୍ତି ଆମ ଗ୍ରାମରେ କୌଣସି ସେମିତି ନଦୀ ନାହିଁ ତେଣୁକରି ଲୋକମାନେ ଫିଙ୍ଗା ଜାଲରେ ପୋଖରୀରୁ ମାଛ ଧରିଥାନ୍ତି କିମ୍ବା କିମ୍ବା ବଡ଼ ବଡ଼ ଜାଲ ଦ୍ଵାରା ପୋଖରୀର ସମାନ୍ୟ ତଳକୁ ଯାଇ ତାକୁ ଖୋଲି ସେଥିରେ ମାଛ ଧରିଥାନ୍ତି ଆଉ ଯେତେବେଳେ ମାଛ ଧରାହୁଏ ସେତେବେଳେ ଛୋଟ ଛୋଟ ପିଲାମାନେ ବ୍ୟାଗ୍ ଧରି ମାଛ ଖୁଣ୍ଟିଆ ପାଇଁ ସେଠିକି ଯାଆନ୍ତି ସେଠିକାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ ବହୁତ ଲୋକ ସେଠାରେ ମାଛ ଧରୁଥାନ୍ତି ଏବଂ ସେଇଠି ମାଛ ଧରିଲା ବେଳେ ବହୁତ କୋଳାହଳ ମଧ୍ୟ ହୋଇଥାଏ ଏବଂ ନଦୀରେ ମାଛ ଧରାଳୀମାନେ ଯେତେବେଳେ ମାଛ ଧରିବା ପାଇଁ ଯାଆନ୍ତି ସନ୍ଧ୍ୟାବେଳେ କାଠ ଡଙ୍ଗା ସେମାନେ ପ୍ରାୟତଃ କାଠ ଡଙ୍ଗାର ବ୍ୟବହାର ହିଁ କରିଥାନ୍ତି ସେଥିରେ ଲଣ୍ଠନ ଲଗେଇ ସେମାନେ ବଡ଼ ବଡ଼ ଜାଲ ଦ୍ଵାରା ମାଛ ଧରିଥାନ୍ତି ଯେହେତୁ ସେମାନେ ମାଛ ଧରାଳୀ ସେମାନଙ୍କ ଜୀବିକା ହେଉଛି ମାଛ ଧରିବା ତେଣୁକରି ସେମାନେ ବିଭିନ୍ନ ଉପାୟରେ ମଧ୍ୟ ମାଛ ଧରିଥାନ୍ତି ଏବଂ ମାଛ ଧରିବା ସହିତ ସେମାନେ ମାଛକୁ ନେଇ ବିକ୍ରି କରି ପଇସା ରୋଜଗାର କରିଥାନ୍ତି ସେମାନେ ନଦୀ ଭିତରକୁ ଯାଇ ମାଛ ଧରନ୍ତି ଏଇ ଏବଂ ସନ୍ଧ୍ୟା ରାତି ବହୁତ ହବା ଆଗରୁ ସେମାନେ ଫେରିଆସନ୍ତି ସେମାନଙ୍କ ଦ୍ଵାରା ସେ ମାଛ ଧରିବା ଦ୍ଵାରା ସେମାନଙ୍କ ଜୀବିକା ସେମାନଙ୍କ ଘରଲୋକ ସମସ୍ତେ ସେଇ ଉପରେ ନିର୍ଭର କରିଥାନ୍ତି ବଞ୍ଚିବା ପାଇଁ ପେଟ ପୋଷିବା ପାଇଁ ଏବଂ ମାଛ ଧରିବା ମାଛ ଧରିବା ବିଭିନ୍ନ ପ୍ରଣାଳୀ ଦ୍ଵାରା ହୋଇଥାଏ ଏବଂ ସ୍ଥାନରେ ଆଜିକାଲି ମାଛ ଚାଷ ମଧ୍ୟ ହେଲାଣି କୃତ୍ରିମ ଉପାୟରେ ମାଛ ଚାଷ ମଧ୍ୟ ହଉଛି ତେଣୁ କରି ଦୁଇ ପ୍ରକାର ଜାହାଜ ଦୁଇ ପ୍ରକାର ଡଙ୍ଗା ଅଛି ଗୋଟେ ହଉଛି ଛୋଟ ନଦୀରେ ବ୍ୟବହାର ହଉଥିବା କାଠ ଡଙ୍ଗା ଏବଂ ବଡ଼ ସମୁଦ୍ରରେ ବ୍ୟବହାର ହେଉଥିବା ଜାହାଜ